ହଁ ମୁଁ ଆମ ରାଜ୍ୟରେ କେତେ ବର୍ଷ ହେଲା ଆର୍ଥିକକ୍ଷେତ୍ର ବହୁତ ଡେଭଲପ୍ ହେଲାଣି କାହିଁକି ଆମ ରାଜ୍ୟରେ ବହୁତ କିଛି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ୍ ମଧ୍ୟ ହେଲା ଲୋକମାନଙ୍କ ହୋଟେଲ୍ ମାଧ୍ୟମରେ ରହିକି ଲୋକମାନଙ୍କ ଓ ଉନ୍ନତି କଲେ ଗଭର୍ଣ୍ଣମେଣ୍ଟ ତରଫରୁ କ'ଣ ସୁବିଧା ମଧ୍ୟ ପାଇଲୁ ଆମେ ତ ସେଇ ଟୁର୍ଣ୍ଣାମେଣ୍ଟ୍ରୁ ଲୋକମାନଙ୍କୁ ଆର୍ଥିକ ଗଭର୍ଣ୍ଣମେଣ୍ଟ ପାରିଲେ ପଇସା ଦୁଇପଇସା ଆମ ରାଜ୍ୟର ଲୋକମାନଙ୍କପାଇଁ ଟିକେ ସୁବିଧା ମଧ୍ୟ ହେଲା ଏବଂ ଆମ ରାଜ୍ୟରେ ଲୋକମାନେ ଆଗରେ ବହୁତ ବାହାରକୁ ଦାଦନ ଖଟିବାକୁ ଯାଉଥିଲା ଏବେ ନିଜ ଶିଳ୍ପକାରଖାନା ଗୁଡ଼ିକ ହେଲା ନିଜ ଏ ନିଜେ ରହିକି ଆମ ରାଜ୍ୟରେ ହିଁ ଲୋକ କାମ କରୁଛନ୍ତି ଘର ପେଟ ଚଳଉଛନ୍ତି ତେଣୁ କରି କେତେବର୍ଷ ହେଲାଣି ଲୋକମାନେ ଆମ ରାଜ୍ୟର ଆର୍ଥିକକ୍ଷେତ୍ରରେ ବହୁତ ଉନ୍ନତି କଲେଣି